ମୁଁ ପ୍ରଦର୍ଶନ କରୁଥବା ଗୀତଗୁଡ଼ିକ ବା ରେକର୍ଡ଼ କରୁଥିବା ଗୀତଗୁଡ଼ିକ ପ୍ରଥମେ ନିଜେ ଶୁଣିବି ତାପରେ କିଛି ଲୋକଙ୍କୁ ଶୁଣେଇବି ଅନ୍ୟ ଲୋକଙ୍କୁ ଯେଉଁ ଗୀତଟି ଭଲ ଲାଗିବ ମୁଁ ସେଇଟାକୁ ହିଁ ବାଛିବି କାରଣ ନିଜ ଜିନିଷ ସତ କଥା ନିଜକୁ ସବୁବେଳେ ଭଲ ଲାଗେ କିନ୍ତୁ ଯେତେବେଳେ ସାମ୍ନାବାଲା କହିବେ କି ନାଇଁ ଏଇ ଜିନିଷଟା ବହୁତ ଭଲ ହୋଇଛି ତ ସେଇଟା ହିଁ ସମସ୍ତଙ୍କୁ ଭଲ ଲାଗିବ ତ ଅନ୍ୟମାନେ ଯେଉଁଟାକୁ ବାଛିବେ ମୁଁ ସେଇଟାକୁ ହିଁ ବାଛିବି